ଭାଇ ଏହିଠି ରଖନ୍ତୁ ଭାଇ କେତେ ଟଙ୍କା ହେଲା ଭାଇ ଆପଣଙ୍କ ପାଖେ ୟୁପିଆଇ ଆଇଡି ଅଛି ଫୋନ ପେ ଗୁଗଲ ପେ ପେଟିଏମ କିଛି ଆଜ୍ଞା ମୁଁ ପଇସା ପଠାଇଥାନ୍ତି ସେଆ ମାଧ୍ୟମରେ ମୋ ପାଖରେ କ୍ୟାଶ ନାହିଁ ହାର୍ଡ଼ କ୍ୟାଶ ନାହିଁ ସୋ ମୁଁ ଆପଣଙ୍କୁ ୟୁପିଆଇ ମାଧ୍ୟମରେ ପଇସା ପଠାଇ ଥାନ୍ତି ହୋଇପାରିବ କି